ମୁଁ ପନିପରିବା ଚାଷ କରିବାକୁ ଭଲ ପାାଏ ପନିପରିବା ଆମର ଦୈନନ୍ଦିନ ଖାଦ୍ୟରେ ବ୍ୟବହୃତ ହୁଏ ବଜାରରେ ମିଳୁଥିବା ପନିପରିବାରେ କେମିକାଲ୍ କୀଟନାଶକ ଏବଂ ଅନ୍ୟ ପଦାର୍ଥ ବ୍ୟବହୃତ ହେଇଥାଏ ଯାହା ଦେହ ପାଇଁ ହାନିକାରକ ଅଟେ ଆମ ଦୈନିକ ଆହାରରୁ ଅଧିକ ମାତ୍ରାରେ ପୋଷଣ ଦେବାରେ ପନିପରିବାର ମୁଖ୍ୟ ଭୂମିକା ଅଛି ଏହା ଆମକୁ ବିଭିନ୍ନ ଭିଟାମିନ୍ ମିନେରାଲ୍ସ୍ ଆଦି ଦେଇଥାଏ ତେଣୁ ଆମକୁ ବଜାରରୁ ଆସୁଥିବା ପନିପରିବା ଠାରୁ ନିଜ ଚାଷ ପରିବା ବ୍ୟବହାର କରିବା ଆବଶ୍ୟକ ଯେଉଁଥିରେ ରାସାୟନିକ ସାର କିମ୍ବା କୀଟନାଶକ ବ୍ୟବହାର ହେଇନଥାଏ